ଆମ ଅଞ୍ଚଳରେ ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ଆମର ଫୁଟ୍ବଲ୍ ଖେଳ ପାରମ୍ପରିକ ଫୁଟ୍ବଲ୍ ଖେଳ ତା ସହିତ କବାଡ଼ି ଭଲିବଲ୍ ଗିଲିଦଣ୍ଡା ଆଲି ଏହିସବୁ ଖେଳ ପିଲାମାନେ ବେଶୀ ଆଗ୍ରହ ସହିତ ଖେଳିଥାନ୍ତି ପିଲାମାନଙ୍କର ଏହି ଖେଳିବା ଦ୍ୱାରା ତାଙ୍କର ମନ ପ୍ରଫୁଲ୍ଲ ରୁହେ ଏବଂ ଉତ୍ତମ ଶରୀର ମଧ୍ୟ ଗଠନ ହୋଇଥାଏ ଏହି ପାରମ୍ପାରିକ ଖେଳ ଗୁଡ଼ିକ ବିଶେଷ କରି ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ହୁଏ ତେଣୁ ଯଦି ଖେଳ ପାଇଁ ସରକାରୀ ସ୍ତରରୁ କ'ଣ ଶିକ୍ଷା ପଡ଼ିଆ କିମ୍ବା ପ୍ରୋତ୍ସାହନ ରାଶି ଯୋଗାଇ ଦେଲେ ଗ୍ରାମାଞ୍ଚଳରେ ଥିବା ପିଲାମାନଙ୍କର ଥିବା ନିଶ୍ଚିତ ଭାବରେ ଉନ୍ମୋଚନ ହୋଇପାରିଥାନ୍ତା ଏବଂ ପିଲାମାନେ ରାଜ୍ୟ ସ୍ତରରେ ହେଉ କି ଜାତୀୟ ସ୍ତରରେ ହେଉ ଏ ଗ୍ରାମାଞ୍ଚଳରୁ ହିଁ ପିଲାମାନେ ଯାଇକି ଅଂଶଗ୍ରହଣ କରିପାରିଥାନ୍ତେ ତେଣୁ ଏହିଭଳିଆ ପାରମ୍ପରିକ ଖେଳ ଆମ ମଫସଲ ଅଞ୍ଚଳରେ ବିଶେଷ ଭାବେ ପିଲାମାନଙ୍କୁ ପ୍ରଭାବିତ କରିଥାଏ ଏବଂ ପିଲାମାନେ ସେହି ଖେଳ ମାଧ୍ୟମରେ ସେମାନେ ନିଜର ନିଜକୁ ଆନନ୍ଦିତ ମନେ କରନ୍ତି ଏବଂ ନିଜର ତୁମ ଶରୀର ଗଠନ କରିବାରେ ମଧ୍ୟ ଆମର ଏଇ ପାରମ୍ପରିକ ଖେଳ ଗୁଡ଼ିକ ସହାୟକ ହେଇଥାଏ